ମୋର ପଢ଼ା ପାଇଁ ମୁଁ ଗୋଟେ ଲ୍ୟାପଟପ୍ କିଣିବାକୁ ଯାଇଥିଲି ସେହି ଦୋକାନରେ ଲ୍ୟାପଟପ୍ ଦେବା ସଙ୍ଗେ ସଙ୍ଗେ ସେ ବାଛିବାକୁ କହିବାରୁ ମୁଁ ଗୋଟେ ଭଲ କମ୍ପାନୀର ଲାପଟପ୍ଟିଏ ବାଛିଲି ସେ କ ଲ୍ୟାପଟପ୍ ଦେବା ସଙ୍ଗେ ସଙ୍ଗେ ସେ ଗୋଟେ ରିଲ୍ ରିସିପ୍ଟ ମଧ୍ୟ ଗୋଟେ ଏକ ବର୍ଷ ପାଇଁ ଗୋଟେ ରିସିପ୍ଟ ଦେଇଥିଲା ମୁଁ ତାହାକୁ ଧରି ପଇସା ପେମେଣ୍ଟ କରିସାରିବା ପରେ ପୁଣି ଘରକୁ ଆସିଲି ଏହା ଦେଖି ଚଲେଇଲା ପରେ ଚଲେଇବା କିଛି ମାସ ପରେ ଏ ଲ୍ୟାପଟପ୍ଟି ଖରାପ ହୋଇଗଲା ମୁଁ ସେହି ରିସିପ୍ଟଟି ଧରି ସେହି ଦୋକାନକୁ ଫେରେଇବାକୁ ଗଲି କିନ୍ତୁ ସେ ଦୋକାନୀ ମୋତେ ମନା କରିଲା ନା କୌଣସି ରିସିପ୍ଟ ଦେଇନି ବୋଲି ବର୍ଷେ ଗ୍ୟାରେଣ୍ଟି ବର୍ଷେ ଗ୍ୟାରେଣ୍ଟି ଦେଇନି ବୋଲି ମନା କରିଲା କିନ୍ତୁ ମନା କରିବାରୁ ମୋ ମନ ବହୁତ ଦୁଃଖିତ ହେଲା ମୁଁ ସେହି ସେହିଠାରୁ ଦୁଃଖିତ ହୋଇ ଫେରି ଆସିଲି